ଯୋଗ ଅଭ୍ୟାସ ଦ୍ୱାରା ମାନସିକ ସନ୍ତୁଳନ ଠିକ୍ ରୁହେ ଏବଂ ଶରୀର ସୁସ୍ଥ ହୋଇଥାଏ ଯୋଗ ଅଭ୍ୟାସ କରିବା ଦ୍ୱାରା ମନ ଫୁର୍ତ୍ତି ଲାଗେ ଏବଂ ମନ ଭଲ ଲାଗେ ଯେକୌଣସି ବି କାମ କରିବା ପାଇଁ ଭଲ ଲାଗେ ଏବଂ ଆପଣ ଯେକୌଣସି କାମ ପାଇଁ ଅଳସୁଆ ମାନେ ହେବାକୁ ପଡ଼ିବନି ଯଦି ଆପଣ ଯୋଗ କରୁଛନ୍ତି ତ ଆପଣ ବହୁତ ଦିନ ଯାଏ ବହୁତ ବର୍ଷ ଯାଏ ସୁସ୍ଥ ସବଳ ରହିବେ ଯୋଗ ଅଭ୍ୟାସ କରିବା ନିତ୍ୟାନ୍ତ ଜରୁରୀ ଯୋଗ ଅଭ୍ୟାସ ଦ୍ୱାରା ଯେକୌଣସି କାମ ଅତି ଅଳ୍ପ ସମୟ ମଧ୍ୟରେ କରିପାରିବେ ଯୋଗ ଅଭ୍ୟାସ କରିବା ଦ୍ୱାରା ମଣିଷ ଯେକୌଣସି ବି କାମ ଅଧିକ ସମୟ ଯାଏଁ କରିପାରିଥାଏ ଏବଂ ତାକୁ ଥକା ଏବଂ ଅଳସୁଆ ଏବଂ କାମ କରିବାକୁ ମାନେ ମନ ଲାଗିବା ଏମିତି କିଛି ବି ଅନୁଭୂତ ହୁଏ ହୋଇନଥାଏ ସେଥିପାଇଁ ଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ମାନସିକ ବି ସୁସ୍ଥତା ରହିଥାଏ